ଆମର ଅନେକ ଗ୍ରହ ନକ୍ଷତ୍ର ଅଛନ୍ତି ସୂର୍ଯ୍ୟ ସୌର ମଣ୍ଡଳ ଗ୍ରହ ଧୃବ ତାରା ସପ୍ତର୍ଷି ମଣ୍ଡଳ ଇତ୍ୟାଦି ଏଥିମଧ୍ୟରୁ ସୂର୍ଯ୍ୟଙ୍କ କିରଣଟି ବହୁତ ଭଲ ଲାଗେ କାରଣ ସୂର୍ଯ୍ୟଙ୍କ କିରଣରେ ଭିଟାମିନ୍ ଏ ଥାଏ ଏହି କିରଣ ସକାଳର କିର ପିଲାଙ୍କ ଦେହରେ ବାଜିଲେ ପିଲାମାନେ ହୁଏ ହୁଅନ୍ତି ଟାଣ ମଧ୍ୟ ହୁଅନ୍ତି ଏହି କିରଣ ମାଧ୍ୟମରେ ଆମ ବାଡ଼ି ବଗିଚାରେ ଲାଗିଥିବା ଗଛପତ୍ର ସୂର୍ଯ୍ୟଙ୍କ ଉତ୍ତାପରେ ଭଲ ହୁଏ ହୃଷ୍ଟ ପୃଷ୍ଠ ହୁଏ ଏବଂ ଏହି ସୂର୍ଯ୍ୟଙ୍କ ଉତ୍ତାପରେ ଆମେ ଶୀତ ଦାଉରୁ ରକ୍ଷା ପାଇଥାଉ ସେଥିମଧ୍ୟ ସେଥିପାଇଁ ସୂର୍ଯ୍ୟଙ୍କ ଉତ୍ତାପ ଆମକୁ ଭଲ ଲାଗେ